ମୁଇଁ ନୂଆ ନୂଆ ରୋଷେଇ ଶିଖ୍ବାର୍ଟା ଟିଭିରେ ଶିଖିଚେଁ ଯାହାକି ମୁଇଁ ଦେଖିକରି ବହୁତ୍ ଖୁସି ହେଇଯାଏସି ଆର୍ ମତେ ରାନ୍ଧ୍ବାର୍ ଲାଗିବି ବହୁତ୍ ପସନ୍ଦ୍ ତ ମୁଇଁ ରେସିପି କର୍ସି ଯେନ୍ତା ଶିଖିଚେଁ ମସ୍ଲା ପନିର୍ ପନିର୍ ତଡ଼୍କା ଚିଲି ଚିଲି ପନିର୍ ଆଉରି ଖିରୀ ଆଲୁ ପରାଟା ବିରିୟାନି ଇ ସବୁ ଜିନିଷ୍ ମୁଇଁ ଶିଖେଚେଁ ଓ ଟି ଭି ଟିଭିରୁ ତାର୍ପଛେ ଇଛନ୍ ତ ଭାବ୍ଲେ ବହୁତ୍ଟେ ୟୁଟ୍ୟୁବ୍ନେ ଭି ଛାଡ଼ିଦେଉଛନ୍ ରେସିପି ଯାହାକି ମୁଇଁ ଘରେ ବି ବନେଇକରି ସବ୍କୁ ଦେଇଚେଁ ସଭେ ବଲ୍ସନ୍ ଭଲ୍ ହେଇଚେ ତାର୍ପଛେ ମୁଇଁ ସେନୁ ପିଠାମାନେ ବି କିଛି ଶିଖିଚେଁ କକେରା ପିଠା ତା ପଛେ କକେରା ପିଠା ଚକୁଲିପିଠା ମଣ୍ଡାପିଠା ଇ ସେ ପୋଡ଼ପିଠା ସବୁ ଶିଖିଚେଁ ଯେତେବେଳେ ମୁଇଁ ପୋଡ଼ପିଠା ବନେଇଥିଲି ପୋଡ଼ପିଠାରେ ଫାଷ୍ଟ୍ ମୁଇଁ ଚୁନା ବନେଇଥିଲି ଚୁନାରୁ ତାହାକେ ଗୁଡ଼ ଚିନି ନଡ଼ିଆ ଦେଇକରି ତାହାକେ ଗୋଟେ ଜାଗାରେ ମୁଇଁ ଘାଣ୍ଟିକରି ତାହାକେ ତାହାକେ ମୁଇଁ କଢ଼େଇରେ ଦେଇକରି ତାପଛେ ତାର୍ ଉପରେ ନିଆଁ ଦେଇକରି ମୁଇଁ ରଖିଦେଇଥିଲି ତାର୍ ପଛେ ପୋଡ଼ପିଠା ବଢ଼ିଆ ହେଇଥିଲା ବୋଲି ସଭେ କହେଲେ